ଆମ ଦେଶରେ ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାର ଲୋକ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ଉତ୍ତର ଉତ୍ତର ଭାରତରେ ରୁଟି ରୁଟି ଡାଲି ଭାତ ତରକାରୀ ଏଇସବୁ ଖାଇବାକୁ ପସନ୍ଦ କରନ୍ତି ଦକ୍ଷିଣ ଭାରତରେ ଇଟିଲି ଏଠି ସମ୍ବର ଦୋସା ଇତ୍ୟାଦି ଖାଇବାକୁ ଭଲ ପାଆନ୍ତି ମୟୂରଭଞ୍ଜରେ ଭାତ ଭାତ ମୁଢ଼ି ମାଂସ ଏସବୁ ଖାଇବାକୁ ଭଲ ପାଆନ୍ତି ଶାଗ ପନିପରିବା ଏହିସବୁ ଖାଆନ୍ତି ମୋତେ ମାଛ ମାଂସ ରୋଷେଇ କରିବା ପାଇଁ ଭଲ ଲାଗେ ଆମ ଘରେ ସମସ୍ତେ ମଧ୍ୟ ସେ ଖାଇବାକୁ ପସନ୍ଦ କରନ୍ତି ସେଇଥିପାଇଁ ମୁଁ ସେଗୁଡ଼ିକ ରୋଷେଇ ରୋଷେଇ କରେ ଆମର ପ୍ରାୟଦିନ ମାଛ ମାଂସ ହୁଏ ପନିପରିବା ଶାଗ ଏଇସବୁ ମଧ୍ୟ ହୁଏ ସମସ୍ତେ ଏହିସବୁ ଖାଇବାକୁ ଭଲ ପାଆନ୍ତି ପର୍ବପର୍ବାଣି ପର୍ବପର୍ବାଣିରେ ପର୍ବପର୍ବାଣିରେ ମଧ୍ୟ ମାଛ ମାଂସ ନିହାତି ହୁଏ ମୋତେ ଏଇସବୁ ରାନ୍ଧିବା ପାଇଁ ଭଲ ଲାଗେ